ପାଞ୍ଚ ଅଗଷ୍ଟ ଦୁଇ ହଜାର ଏକ ଦୁଇ ମେ' ଦୁଇ ହଜାର ତିନି ତିନି ଜୁନ ଦୁଇ ହଜାର ଚାରି ପାଞ୍ଚ ଜୁଲାଇ ଦୁଇ ହଜାର ସାତ ସାତ ମେ' ଦୁଇ ହଜାର ତିନି